ସାଧାରଣତଃ ବର୍ଷା ଦିନରେ ଗଛ ଗୁଡ଼ିକର ପାଣିର ଅସୁବିଧା ନଥାଏ ତେଣୁ ଶୀତ ଦିନେ ଖରା ଦିନେ ଗଛ ଗୁଡ଼ିକର ପାଣିର ଅସୁବିଧା ଥାଏ ଗଛର ମୂଳରୁ ଖୁସାଇ ଖତ ଦେଉ ସାର ଦେଉ ପାଣି ବି ମଧ୍ୟ ଦେଉ ଦେଇକି ଗଛ ବଢ଼ିଥାଏ ଗଛର ଫୁଲ ଫଳ ଗୁଡ଼ିକ ଶୀତ କୁହୁଡ଼ିରେ ଝଡ଼ି ପଡ଼ିଥାଏ ତେଣୁ କରି ଆମେ କିଛି ମାର୍କେଟରୁ ଯାଇ ଔଷଧ ଆଣିକି ଗଛ ରେ ସ୍ପ୍ରେ କରିଥାଉ ସ୍ପ୍ରେ କରିବା ଦ୍ୱାରା ଗଛର ଫୁଲ ଫଳ ଝଡ଼ି ନଥାଏ ନଥାଏ